ନୟାଗଡ଼ ଜିଲ୍ଲାରେ ଆମେ ବହୁତ କମ ପଇସାରେ ଘର ପାଇ ପାରୁଛୁ କମ ପଇସାରେ ପାଇପାରୁଛୁ ଲାଟିନି ଗାଧୁଆଘର ଅଛି ତାପରେ ରୋଷେଇ ଘର ବି ଆମକୁ ମିଳୁଛି ତାପରେ ବାରିପଟେ ବି ଜାଗା ମିଳୁଛି ଆମେ ସେଥିରେ ଶାଗ ଲଙ୍କା ଫଙ୍କା ଯାବତୀୟ ପନିପରିବା କରିକି ବି ସୁବିଧାରେ ରହିପାରୁଛୁ ଆଉ ନୟାଗଡ଼ ଜିଲ୍ଲାରେ ଆମ ଜିଲ୍ଲାପାଳଙ୍କର ବହୁତ ସୁବିଧା ଆମକୁ ଦେଇଛନ୍ତି ନୟାଗଡ଼ ମାର୍କେଟରେ ବହୁତ ଯାବତୀୟ ପନିପରିବା ଆମେ ବି ପାଇପାରୁଛୁ ଆଉ ଗରିବ ଲୋକମାନେ ବି ବହୁତ କମ ପଇସାରେ କିଣିକି ଖାଇ ପାରୁଛନ୍ତି ଆଉ ଜିଲ୍ଲାପାଳଙ୍କର କାହାକୁ ହେଲେ ହଇରାଣ ରଖୁନାହାନ୍ତି ଆମ ନୟାଗଡ଼ ଜିଲ୍ଲା